ଆମ ଅଞ୍ଚଳର ଲୋକମାନେ ବେଶୀ ଘଟଗାଁ ମାଁ ତାରିଣୀ ମନ୍ଦିର ବୁଲିବାକୁ ଯାଆନ୍ତି ସେଠାରେ ସେଠାର ବହୁତ ଦୂରର ଅବସ୍ଥିତ ସେଠାରେ ମାଁ ତାରିଣୀଙ୍କ ପରେ ଆମ ଅଞ୍ଚଳର ଲୋକମାନେ ଅଧିକ ବିଶ୍ୱାସ କରନ୍ତି ଆମ ଗାଆଁର ଲୋକମାନେ ସବୁ ଦେବାଦେବୀଙ୍କୁ ପୂଜା କରନ୍ତି ଆମ ଗାଁର ଆମ ଗାଁ ଅଞ୍ଚଳର ଲୋକମାନେ ଘଟଗାଁ ଯାଇସାରିବା ପରେ ସେଠାରେ ଅନେକ ଜିନିଷ କିଣନ୍ତି ସେଠାରେ ସବୁଠୁ ଜିନିଷର ଫେମସ ହଉଛି ନଡ଼ିଆ କୋରା ନଡ଼ିଆ କୋରା ସେଠାରେ ଖାଇବାକୁ ବଢ଼ିଆ ବହୁତ ବହୁତ ଭଲ ଲାଗେ ଓ ଯିଏ ଯାଇଁକି ଚୁଟି ପକେଇବାକୁ ଚାହୁଁଥାଏ ସେ ସେଇଠି କୋଡ଼ିଏଟା ନଡ଼ିଆ ଦେଇ ଚୁଟି ପକେଇପାରିବେ କୋଡ଼ିଏଟା ନଡ଼ିଆ ସେ ଚାହିଁ ଘଟଗାଁ ମନ୍ଦିରରୁ କିଣି ବି ପାରିବେ କିଣିସାରିବା ପରେ ଏମାନେ ଘଟଗାଁ ମନ୍ଦିର ଚାରିପଟରେ ବୁଲିକି ଦେଖିପାରିବେ ସେଠାରେ ହୋଟେଲ ବି ଅଛି ରୋଷେଇ କରିବାପାଇଁ ହୋଟେଲରେ ଖାଇସାରି ସେମାନେ ଘରୁକୁ ମଧ୍ୟ ଫେରି ପାରିବେ